ସାଧାରଣତଃ ଆମ ବାଡ଼ିରେ ମୁଁ ଫୁଲ ଗଛ ଲଗାଏ ଏଇ ଶୀତଦିନରେ ଆମର ଗେଣ୍ଡୁ ଗଛ ଲଗାଯାଏ ନହେଲେ ଗୋଲାପ ଫୁଲ ଲଗାଯାଇଛି ମୁଁ ଲଗାଇଛି ଆଉ ଟଗର ଗଛ ବି ଲଗାହେଇଛି ତାରାଟ ଗଛ ବି ଲଗାହେଇଛି ମନ୍ଦାର ଗଛ ବି ମୁଁ ଲଗାଇଛି ଆଉ ତା' ବ୍ୟତୀତ ଏଇରା ହେଲା ଫୁଲରା ଆଉ ମୁଁ ଶାଗ ଗଛ ମୁଁ ନିଜେ ଲଗାଇଛି ପନିପରିବା ହେଲା ଟମାଟୋ ହଉ କି ଭେଣ୍ଡି ହଉ ବାଇଗଣ ହଉ ମୁଁ ବାଡ଼ିରେ ଆମର ଲଗାଯାଇଛି ଛୋଟ ଗୋଟ ଜାଗାରେ ବି ଲଗାଯାଇଛି ଯେଉଁଟା କି ବହୁତ ଭଲ ଲାଗିବ ସେଇଟା ଖାଇବା ପାଇଁ